ଆମର୍ ବରଗଡ଼ ଜିଲ୍ଲା ରେ ବହୁତ ଗରିବ୍ ଅଛନ୍ ଯେନ୍ତା କି ତାର୍ ମାନେ ଏତେ ଗରିବ ଅଛନ୍ ଯେ ସରକାର୍ ସୁବିଧା କରିଛନ୍ତି ତାଙ୍କ ମାନଙ୍କର୍ ଲାଗି ଆମ ମାନଙ୍କର୍ ସମସ୍ତଙ୍କର୍ ଲାଗି ଆଉରୁ ଇ ଜାଗା ରେ ଆମର୍ ବିଭିନ୍ନ ପ୍ରକାର୍ ଆମର୍ ସୁବିଧା କରିଛନ୍ ଆମର୍ ନବୀନ୍ ସରକାର ଯେନ୍ତା କେ ଆମର୍ ବିଧେବା ଭତ୍ତା ହେଲା ଆଉରୁ ସ୍ଵାସ୍ଥ୍ୟ ସେବା ହେଲା ଆଉରୁ ପେନସନ୍ ହେଲା ଇ ସବୁ ଗୁଡ଼ାକ ଆଉ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ଼ ଗୁଡ଼ାକ ବି ନବୀନ୍ ସରକାର୍ ଦେଇଛନ୍ ଯେନ୍ତା କି ଆମେ ମାନେ ବର୍ତ୍ତମାନ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ କିରି ଭଲ୍ ଭାବେ ବିନା ପଇସା ରେ ଆମେ ଟ୍ରିଟମେଣ୍ଟ ହେଇ ପାରିଛୁ ଦେଖାଇ ପାରିଛୁ ଆଉ ବିଧବା ମାନେ ବିଧବା ଭତ୍ତା ପାଇ ପାରୁଛନ୍ ପେନସନ୍ ଧାରି ମାନେ ପେନସନ୍ ପାଇ ପାରୁଛନ୍ ଆଉରୁ ଆମର୍ ଡାକ୍ତରଖାନା ମାନଙ୍କୁ ଯେନ୍ ଆମେ ଯେନ୍ ଯାଉଛୁ ତାଙ୍କର୍ କେ ଦେଖିହବା ଲାଗିର୍ ଯାଉଛୁ ସେ ଜାଗା ରେ ଆମର୍ ନବୀନ୍ ସରକାର୍ ପାଞ୍ଚ ଟଙ୍କିଆ ମିଲ୍ ବି କରିଛନ୍ ଯେନ୍ତା କି ତମେ ପାଞ୍ଚ ଟଙ୍କା ରେ ଆମେ ଖାଇ ପାରୁଛୁ ବାହାରେ ଖାଇମୁ ବେଲେ ସେଇଟା ପଇସା ଷାଠିଏ ଟଙ୍କା ଲେଖା ପଡ଼ୁଛି ଆଉ ନବୀନ୍ ସରକାର୍ ଦେଇଛନ୍ ଟଙ୍କିକିଆ ଚାଉଲ୍ ଯେନ୍ତା କି ତାର୍ ମାନେ ଆମେ ସମସ୍ତେ ପାଞ୍ଚ ପାଞ୍ଚ କେଜି ଲେଖା ଚଉଲ୍ ପାଉଛୁ ଜଣକେ ପାଞ୍ଚ କେଜି ଲେଖା ଚଉଲ୍ ନବୀନ୍ ସରକାର୍ ଦେଇଛନ୍ ସେଇଠି ବି ସୁବିଧା ପାଇଁ ପାରୁଛୁ ସ୍ଵାସ୍ଥ୍ୟ ଭଲ୍ ଆମର୍ ସ୍ଵାସ୍ଥ୍ୟ ର ଲାଗି ଡାକ୍ତରଖାନା ଯାଉଛୁ ସେ ସୁବିଧା ବି ସରକାର୍ ଦେଇଛନ୍ ପେନସନ୍ ଦେଇଛନ୍ ବହୁତ ପ୍ରକାର୍ ସୁବିଧା ଗୁଡ଼ାକ ଦେଇଛନ୍ ସେଥିର୍ ଲାଗି ଆମେ ତାହାକୁ ଧନ୍ୟବାଦ ଦଉଛୁ